କୃଷି ଶିଳ୍ପର ବିକାଶ ପାଇଁ ସରକାର ବହୁତ ଗୁଡ଼ିଏ ଯୋଜନା ଯୋଜନା ଦେଇଛନ୍ତି କିନ୍ତୁ ମୁଁ କହିବାକୁ ଗଲେ କୃଷି ପାଇଁ ସରକାର ବହୁତ ଗୁଡ଼ିଏ ଯୋଜନା ଦେଇଥିଲେ ମଧ୍ୟ ସେ ଦେବା କଥା ଯେ ସେ ବିହନ କିମ୍ବା ବଜାରର ସୁବିଧା କିମ୍ବା ଆଉ ବିହନର ଯେଉଁଟାକି ଧାନ ତାର ମୂଲ୍ୟକୁ ବୃଦ୍ଧି କରିବା କଥା ଏବଂ କୃଷି ଶିଳ୍ପକୁ କିଭଳି ଭାବରେ ବିକାଶ ହେବ ସେଥିପାଇଁ ପ୍ରଚେଷ୍ଟା କଲେ କୃଷିଶିଳ୍ପ ମଧ୍ୟ ବିକାଶ ହୋଇପାରିବ ସେଥିପାଇଁ ସରକାର ପ୍ରଚେଷ୍ଟା କରିଛନ୍ତି ଏବଂ ବହୁତ ଗୁଡ଼ିଏ ଯୋଜନା ସମର୍ଥନ ଦେଇଛନ୍ତି ଏବଂ ଆଉ କେତେ ଗୁଡ଼ିଏ ମଧ୍ୟ କୃଷିର ବିକାଶ ପାଇଁ ଦେବା କଥା